ଓଡ଼ିଶାର କଲା ଓ ଶିଲ୍ପ ରାଜ୍ୟର ସଂସ୍କୃତି ଓ ମୂଲ୍ୟବଦକୁ ବହୁତ ପ୍ରତିଫଲିତ କରିଛି ଯେନ୍ତାକି କୋଣାର୍କର ସୂର୍ଯ୍ୟ ମନ୍ଦିର ଲୋକମାନଙ୍କୁ ବହୁତ ଆକୃଷ୍ଟ କରୁଛେ ଆରୁ ସେ ଯେଉଁ ସୂର୍ଯ୍ୟ ମନ୍ଦିର ପୁରା ଜଣାଶୁଣା ହିସାବ ହେଇଛେ ସେହିପରି ପୁରୀ ଜଗନ୍ନାଥ ମନ୍ଦିର ଦେବଦାସୀମାନେେ ବି ନୃତ୍ୟ ନାଚି କରି ସେମାନେ ଭଗବାନଙ୍କୁ ପ୍ରଣାମ ଜଣଉଥିଲେ ଆର୍ ସେଟା ବହୁତ ଆକୃଷ୍ଟ କରୁଛି ଲୋକମାନଙ୍କୁ ଆର୍ ସେ ଛଉ ପରି ସେ ଲୋକନୃତ୍ୟ ଅତୀତର କାହାଣୀ ସହିତ ବହୁତ ସଂଯୋଗ କରିଛି